ମୁଁ ଗୋଟିଏ ରୁଟିନ୍ ତିଆରି କରିଛି ମୁଁ ଯାହାକି ଲେଖେ ମୁଁ ସୋମବାର ଦିନ ଗଣିତ କରେ ଗଣିତର ଅନୁଶୀଳନୀ କରେ ଆଉ ମଙ୍ଗଳବାର ଦିନ ମୁଁ ଓଡ଼ିଆ କରେ ଓଡ଼ିଆର ଓଡ଼ିଆର କୁ ପ୍ରଶ୍ନ ବୋଲି ମୁଁ କରେ ଆଉ ବୁଧବାର ଦିନ ମୁଁ ବିଜ୍ଞାନ କରେ ବିଜ୍ଞାନର କିଛି ଡାଇଗ୍ରାମ୍ ମୁଁ କରେ ଆଉ କିଛି ଲେଖେ ତା' ବିଷୟରେ ଆଉ ଗୁରୁବାର ଦିନ ମୁଁ ଇତିହାସ ଇତିହାସ ଐତିହାସିକ ଜିନିଷ ପୁରାଣୀ ଜିନିଷକୁ ମୁଁ ଲେଖେ ଆଉ ତାହାକୁ ବହୁତ ସୁନ୍ଦର ଭାବରେ ମୁଁ ନୋଟ୍ କରେ ଆଉ ଶୁକ୍ରବାର ଦିନ ମୁଁ ଭୂଗୋଳ କରେ ଭୂଗୋଳରେ କିଛି ସମ୍ବଳକୁ ନେଇକି ମୁଁ ନୋଟ୍ କରେ ନୋଟ୍ ତିଆରି କରି ରଖେ ଆଉ ତାହାକୁ ଭଲ ଭାବରେ ମୋତେ ଲେଖିବାକୁ ବହୁତ ବଢ଼ିଆ ଲାଗେ ଆଉ ଆଉ ଶନିବାର ଦିନ ମୁଁ ଇଂଲିଶ ଲେଖେ ଇଂଲିଶକୁ ମୁଁ ଇଂଲିଶର ଗ୍ରାମାର ଲେଖେ ଇଂଲିଶ ଗ୍ରାମାର ଲେଖିବାକୁ ବହୁତ ବଢ଼ିଆ ଲାଗିଥାଏ ଆଉ ରବିବାର ଦିନ ହେଲା ମୁଁ ରବିବାର ଦିନ ମୁଁ ଓଡ଼ିଆ ଗ୍ରାମାର କରି ଓଡ଼ିଆ ଗ୍ରାମାର ବି ବହୁତ ବଢ଼ିଆ ଲାଗେ ତାହାକୁ ଲେଖିବା ପରେ ମୁଁ ତାହାକୁ ବହୁତ ସୁନ୍ଦର ଲେଖି ଲେଖିକରି ମୁଁ କିଛି ନୋଟ୍ ନୋଟ୍ ବି କରେ ନୋଟ୍ ଲେଖିବାକୁ ବହୁତ ବଢ଼ିଆ ଲାଗେ ସାଇନ୍ସ ବିଷୟରେ ତୁ ବହୁତ ବଢ଼ିଆ କରି ଲେଖି ହୁଏ ଓଡ଼ିଆ ଇଂଲିଶ ମୁଁ ଡେଲି ଲେଖେ ଦୁଇ ପେଜ୍ ରୁଟିନ୍ରେ ମୁଁ କରିଛି ଡେଲି ଦୁଇ ପେଜ୍ ଓଡ଼ିଆ ଇଂଲିଶ ଲେଖେ ଓଡ଼ିଆ ଇଂଲିଶ ମୋତେ ଲେଖିିବା ବହୁତ ବଢ଼ିଆ ଲାଗେ ମୁଁ ଲେଖି ଲେଖିିଲେଖି ମୁଁ ଅଭ୍ୟାସ ହେଇଗଲାଣି ମୁଁ ସେଥିପାଇଁ ବହୁତ ଲେଖେ ଲେଖି ସାରିଲା ପରେ ମୁଁ ଆଉ କିଛି ବାହାର କରି ଆଉ କିଛି କିଛି ବହିର କରି ଆଉ ଯେଇଟା ମୁଁ ସ୍କୁଲ୍ ହୋମୱାର୍କ ଦେଇଥାନ୍ତି ସେଇଟାକୁ ବି ମୁଁ କରିଦିଏ ମୁଁ ମୋତେ ବହୁତ ବଢ଼ିଆ ଲାଗେ ଲେଖିବା ଆଉ କେହି କେହି ମୋତେ ଲେଖିବା ପାଇଁ ଖାତା ଦେଇଦେଲେ ବି ମୁଁ ଲେଖିଦିଏ